ହଁ ମ୍ୟାଡ଼ାମ୍ କାଠ କେତେ ଟଙ୍କା ମୁଁ ସିନା ସାହୁକୁ କହୁଥିଲି ସେ କାଠର୍ ଲାଗି ସେ କାଠ କେତେ ଟଙ୍କା ସେହି କାଠରେ ସବୁ କିଛି ପଲଂ ଖଟ୍ ସାଇଡ଼୍ ଡାଇନିଂ ଟେବୁଲ୍ ସବୁ କିଛି ହେଇପାରେ ଯେ ହେତ୍କି ହେଲେ ବି ଚଲ୍ବା ଯେ ହଁ ପଲଂ ଖଟ୍ ଡବଲ୍ ଡବଲ୍ ଇଏ ର ଡ୍ର ବାଲା ଗୁଟେ ଗୁଟେ ଡ୍ର ବାଲାର ଗୁଟେ କେତେ ଟଙ୍କା ପଡ଼ିପାରେ

ହଁ ମ୍ୟାଡ଼ାମ୍ ଗୁଟେ ପଚାଶ ପଚାଶ ହଜାର ଗୋଟିଏ ଡ୍ର ବାଲା ପଲଂ ଖଟ୍ ତିଆରି ଦେଇପାରିବେ ହଁ ଗୋଟିଏ ପଲଂ ଖଟ୍ ଡ୍ର ବାଲାର ତିଆରି ଦେବେ ଆଉ ସୋଫା ସେଟ୍ଟେ ସୋଫା ସେଟ୍ ବି ହେଟା ବି ତିଆରି ହେଲେ କେତେ ଟଙ୍କା ପଡ଼ିପାରେ ସବୁ ହଁ ହଁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ କୋଡ଼ିଏ ହଜାରର କୋଡ଼ିଏ ହଜାରର ଗୋଟେ ତିଆରି କରିଥିବେ ସୋଫା ସେଟ୍ଟେ ହଁ ଆଉ ଡାଇନିଂ ଟେବୁଲ୍ ହୁଁ ଡିଜାଇନ୍ ବେଲେ ସୋଫା ସେଟ୍ରେ ହଁ ଡିଜାଇନ୍ ଟିକେ ଥିବା ଯେ ଯହ ଡିଜାଇନ୍ ନି କର୍ବେ ଯେନ୍ତା ଥିସି ହେନ୍ତା ଡିଜାଇନ୍ କର୍ବେ ହୁଁ ଆଉ ପଲଂ ଖଟ୍ରେ ଉପରେ ସେ ମୁଡ଼୍ ଉପରେ ଯୁଡ଼େ ବାକସ୍ ଲାଗିଥିବା ଆଉ ଡ୍ର ବାଲା ହଁ ଆଉ ଡାଇନିଂ ଟେବୁଲ୍ ବନେଇ ପାରିବେ ଡାଇନିଂ ଟେବୁଲ୍ ବି ସେଟା କେତେ କେତେ ଟଙ୍କାର ଅଛି ମିଲିବ ହଁ ବେଲେ ହେଟା ପନ୍ଦର ହଜାରର ହେଟା ଗୁଟେ ବନେଇ ଦେବେ ଡାଇନିଂ ଟେବୁଲ୍ ଟିକେ ଡିଜାଇନ୍ କରିଥିବେ ଭଲ୍ସେ ହଁ ମ୍ୟାଡ଼ାମ୍ ଠିକ୍ ଅଛେ ରଖୁଛି ହଁ